ହଁ ଭାଇ ମଟନ୍ ଦୋକାନରୁ କହୁଥିଲ କି ମୁଁ ଏଇଟି ଭଦ୍ରକ ନାଳଙ୍ଗାରୁ କହୁଥିଲି ଭାଇ ପଚିଶି ତାରିଖ ଦିନ ଟିକିଏ ଦରକାର ଥିଲା ଆଉ ଗୋଟେ ପନ୍ଦର କିଲୋ ଖଣ୍ଡେ ନେଇଥାନ୍ତି ଆଉ ମଟନ୍ ଟିକିଏ ଭଉଣୀର ଜନ୍ମଦିନ ଅଛି ତ ପଚିଶି ପଚିଶି ତାରିଖ ଦିନ ମୋତେ ଦରକାର ହଁ ଏଇ ପଚିଶ ମୋର ପନ୍ଦର କେଜି ଖଣ୍ଡେ ଯିବ ପ୍ରାୟ ଆଉ ହଁ ହଁ ପାଞ୍ଚ ଶହ ଚାଳିଶି ଆରେ ଭାଇ ପାଞ୍ଚ ଶହ ଚାଳିଶି ମାନେ ଯାହା ହେଲେ ମାନେ ଡିସ୍କାଉଣ୍ଟ କଲା ପାଇଁ କେତେ କରିବେଯେ ପନ୍ଦର କେଜିକୁ ଏ ଆଉ ଟିକିଏ କ'ଣ କରନ୍ତୁ ଭାଇ ହଜାର ଟଙ୍କା ବେଶି ହେଇଯାଉଛି ଟିକିଏ ପନ୍ଦର କିଲୋ ନେବି ମୁଁ ଆଗରୁ ବୁକ୍ କରିଛି ତାପରେ ନାହିଁ ମୁଁ ବୁଝୁଛିରେ ଆପଣଙ୍କର ଏଗ୍ଜୁକେଟିଭ କଷ୍ଟମର୍ ଭାଇ ମୁଁ ଏମିତି ଟିକିଏ କମାଇବେ ନା ଆମକୁ ଆମଠୁ ଯଦି ଅଧିକା ନେବେ ଆଉ ଆମେ ନେକ୍ସଟ୍ ଟାଇମ୍ ଆପଣଙ୍କ ପାଖକୁ ଆସିବୁ ନା କ'ଣ ହଉ ଦେଖିବା ଯେ ହଜାର କହିଲ କ'ଣ ଟିକିଏ କରିବା ସେ ଟାଇମ୍ରେ ଆଉ ଠିକ୍ ଅଛି ଆଉ ଭାଇ ଆମର ଇଏ ସେଟ୍ ଦେଉଛନା ଆମର ପୁଟି ସେଟ୍ ପୁଟି ସେଟ୍ ଦେଉଛନ୍ତି ନା ମଟନ୍ର ଯେଉଁ ମୁଣ୍ଡ ପୁଟି ତାର ନଳୀ ସବୁ ସେଇଟା ସେଇଟା ସେଇଟା କେତେ କିଲୋ ପିଛା ନେଉଛନ୍ତି ନା ପ୍ରାଇସ୍ ଦେଖିକି ଆଚ୍ଛା ଆଚ୍ଛା ହଉ ଭାଇ ସେଇଟା ସେତେବେଳେ କଥା ହେବା କିନ୍ତୁ ମୋତେ ନାହିଁ ମୁଁ ସେଇଟା ତ କହିବି ଦେଖିବା ସେଇହିସାବରେ ମୋତେ ଏଇଟା ଫାଷ୍ଟ ଆପଣ ମଟନ୍ଟା ପଚିଶି ପଚିଶି ପଚିଶି ମୋତେ ପଚିଶି ସଂଧ୍ୟା ଭିତରେ ଆପଣ ଯେମିତି ହେଲେ ଦେବାପାଇଁ ଟ୍ରାଏ କରିବେ ଆଉ ଆଉ ପିଓର ଖାସି ପାଇଁ ଶୁଣନ୍ତୁ ଭାଇ ପିଓର ପିଓର ଖାସି ଇଆଡ଼ୁସିଆଡ଼ୁ କିଛି ଦେବେନି ଆଉ ମୁଁ ଆଡ଼ଭାନ୍ସ ହଁ ମୁଁ ଗୋଟେ ଦୁଇ ହଜାର ଖଣ୍ଡେ ଆଡ଼ଭାନ୍ସ ପଠାଇଦେଉଛି ଆଉ ଭାଇ ଯାହା ଦେଖନ୍ତୁ ମଟନ୍ ଟିକିଏ ବୁଢ଼ୀ ଫୁଡ଼ି ଛେଳି ଆଣିବେନି ଯାହା ଆଣିବେ ଟିକିଏ ପିଲା ଛେଳି ଆଣିବେ ମିଡ଼ିଅମ୍ ସାଇଜ ଛେଳି ବୁଝିପାରୁଛନ୍ତି ତ ମୁଁ ଯେଉଁଟା କହୁଛି ଠିକ୍ ଅଛି ହଉ ହଉ ରହିଲି ହେଲା ହଁ